ବିଶ୍ୱବ୍ରହ୍ମାଣ୍ଡ ହେଉଚି କେତେଗୁଡ଼ିଏ ନକ୍ଷତ୍ର ଗ୍ରହ ଏବଂ ତାରକା ତାରକାମାନଙ୍କୁ ତାରକାପୁଞ୍ଜମାନଙ୍କୁ ନେଇ ଗଠିତ ଏବଂ ପୃଥିବୀ ହେଉଛି ଆଉ ଆଠଟି ଗ୍ରହ ମଧ୍ୟରେ ହେଉଛି ଯେଉଁଠାରେ କିି ସମଗ୍ରହଉ ଉପଜଗତ ବସବାସ କରୁଛନ୍ତି ଏବଂ ଏହା ସହିତ ଅନ୍ୟାନ୍ୟ ଗ୍ରହ ଗ୍ରହମାନଙ୍କର ଉପଗ୍ରହ ବିଭିନ୍ନ ବଡ଼ ଏହିପରି ଅଛି ଏହା ସହିତ ଅନ୍ୟାନ୍ୟ ତାରକା ତାରକାପୁଞ୍ଜ ଏମାନେ ମଧ୍ୟ ଧୁମ ଧୁମକେତୁ ଓଲକା ଏବଂ ବିଭିନ୍ନ ମଧ୍ୟ ମାନଙ୍କରେ ମହାଜାଗତିକ ଏଗୁଡ଼ିକୁ ସମସ୍ତ ମାନଙ୍କ ମଧ୍ୟରେ ସବୁଠାରୁ ପ୍ରତିନିଧିତ୍ୱ କରୁଚନ୍ତି ଏବଂ ଏଥିରେ ଅଦୃଶ୍ୟ ଶକ୍ତି ଅଦୃଶ୍ୟ ପଦାର୍ଥଗୁଡ଼ିକ ରହିଅଛି ତବେ ବେଳେବେଳେ ଉଲ୍କା ଉଲ୍କା ପାଦ ହେବାରେ ମଧ୍ୟ ଦେଖାଯାଇଥାଏ ଏବଂ ରାତି ରାତିରେ ମଧ୍ୟ ହଠାତ୍ ତାରକା ଖସିବାର ମଧ୍ୟ ଦେଖାହେଇଥାଏ ଯାହାଫଳରେ କିି ଆମେ ଉଲ୍କା ହେଲା ବୋଲି କହିଥାଉ ଅଦୃଶ୍ୟ ଶକ୍ତି ଯାଇକି ବ୍ରହ୍ମାଣ୍ଡର ବିଶ୍ୱ ବ୍ରହ୍ମାଣ୍ଡର ବିିବର୍ତ୍ତନକୁ ପ୍ରଭାବିତ କରିଥାଏ ଯାହାଫଳରେ କିି ଠିକ୍ ସମୟରେ ବର୍ଷା ହେବା ଏବଂ ନହେେବା ଏବଂ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରି ଯାହାକି ବିଶ୍ଵ ସୃଷ୍ଟି କରିବାରେ ମଧ୍ୟ ଏହାର ଭୂମିକା ମଧ୍ୟ ରହିଥାଏ